ପିଲାମାନଙ୍କୁ ଓଡ଼ିଆ ଶିକ୍ଷା ଦେବା ହେଉଛି ଗୁରୁତ୍ୱପୂର୍ଣ୍ଣ କାରଣ ଓଡ଼ିଆ ହେଉଛି ଆମ ମାତୃଭାଷା ମାତୃ ମାତୃଭାଷା ନ ଶିଖେଇଲେ ଆମେ କେବେ ବି ଆଗକୁ ଯାଇପାରିବାନି ଯେତେ ଇଂରାଜୀ ପାଠ ପଢ଼ିଲେ ବି ଆମେ କେବେବି ମାତୃଭାଷା ବିନା ଆଗକୁ ଯାଇପାରିବା ନାହିଁ ମାତୃଭୂମି ହେଉଛି ଆମ ନିଜର ଜନ୍ମ ମାଟିର ଭାଷା